ମୁଁ ନେଲି ତିନିମାସ ହେଲାଣି ଆଜ୍ଞା ହଁ ଆଜ୍ଞା ମୁଁ ଖୋର୍ଦ୍ଧାରେ ଅଛି ଆଜ୍ଞା ଆଗ ଅପେକ୍ଷା ଟିକେ ଭଲ ଥିଲା ମଝିରେ କିନ୍ତୁ ଏବେ ଟିକେ ପୁଣି ଅସୁସ୍ଥ ଲାଗୁଛି

ଆଜ୍ଞା